ହେଲୋ ହେଲୋ ହଁ ହଁ କୁହ ଖବର କ'ଣ ହଁ ହଁ ବେପାର କେମିତି ଚାଲିଛି ହଁ ମୁଁ ତ ଭଲ ଚାଲୁଛି ଆଉ ତୁମେ ଦେଖ କିଏ ଗରାଖ ଯେମିତି ଜୁଟିବେ ସେମିତି ଦୋକାନ ବି ଭଲ ଚାଲିବ ହଁ ବେପାର ଭଲ ଚାଲୁଛି କି ନାଇ ଯଦି ଖାଉଛି ଆସ ଆମ ତରଫରୁ କିଛି ସାମାନ୍ ନେଇ ଯିବ ନ ହେଲେ ଆସ ଆମ ଏଇ ସୁରାଟରେ ଭଲ ବେପାର ଚାଲିଛି କରିବା ବେପାର ଭଲ ଚାଲୁଛି ସୁବିଧାରେ ବେପାର ଭଲ ଚାଲିଲା ଦୁଇ ପଇସା ଭି ଇନ୍କମ୍ କରି ପାରିବା ବୋଲେ କେବେ ଆସିବ ହୁଁ ଦଶହରା ପାଖାପାଖି ଦଶହରା ବାହାରେ ବାହାରେ ଠିକ୍ ହେବନି ଠିକ୍ ହେବ କି ନାଇ ଆସ ବୁଲି ବୁଲାକି କି ଯାଅ ଦଶହରା ପରେ ପରେ ଷ୍ଟାର୍ଟ କରିବା ବେପାର ଏଇନେ ଠିକ୍ ଚାଲିଛି ହଁ ଠିକ୍ ସେ ସବୁ ଚାଲୁଛି ହଁ ତୁମେ ଆସିଲେ ଏନେ ଆମର ଠିକ୍ ସେ ବେପାରଟା କରିବା ଦୁଇ ପଇସା ପାଇ ପାରିବା ବୋଲି ତୁ ବି ତ ଭଲ ଦୁଇ ପଇସା ପାଇବୁ ସେଥି ଲାଗି ତୋତେ କହୁ ଥିଲି ଆଉ ଘର ଆଡ଼େ ଯେ ସବୁ ଭଲ ହଁ ଘର ଆଡ଼େ ସୁବିଧା ଦେଖି କିନା ପଳେଇ ଆସିବୁ ନୂଆଁଖାଇ ସାରି କିନା ଆସେ

ନୂଆଁଖାଇ ଯେ ଆଗେ ମୋତେ ଫୋନ୍ କରିବୁ ଇୟାଡ଼େ ଆସିବୁ ଏ ଗଲେ ଫୋନ୍ କଲେ ମୁଁ ରେଡ୍ଡୀ ହେୋଇଥିବି

ହଁ ହଁ ମୁଇଁ ସବୁ ସୁବିଧା କରିଦେବି ପଇସା ଲାଗି ଚିନ୍ତା ନାଇ କରିବୁ ବୋଲେ ଆମର ବେପାର ସେ ଠିକ୍ ସେ କଲେ ଦୁଇ ପଇସା ଆମଦାନୀ କଲେ ଆମେ ଠିକ୍ ସେ ଚଳିବା ପଇସା ଲାଗି କାଇଁ ଚିନ୍ତା ହଁ ହଉଛି ନା ଠିକ୍ ଅଛି ମୁଁ ରଖୁଛି